ଆମ ଘର ପାଖରେ ଗୋଟେ ଖେଳ ପଡ଼ିଆ ଅଛି ସେ ଖେଳ ପଡ଼ିଆକୁ ଯିବା ପାଇଁ ହେଲେ ସେଠି ରୋଡ଼ର ଭଲ ସୁବିଧା ଅଛି ଗାଡ଼ି ଯାଇପାରିବ ଖେଳ ପଡ଼ିଆ ପାଖକୁ ସେଠି ଲୋକମାନଙ୍କର ବସିବା ପାଇଁ ବି ଭଲ ସୁବିଧା ଅଛି ଦେଖିବା ପାଇଁ କିଛି ଗମେଣ୍ଟ ତରଫରୁ ସେଠି କିଛି ବ୍ୟବସ୍ଥା କରାଯାଇଛି ଷ୍ଟାଡ଼ିୟମର ଉପରେ ଛାତର ସୁବିଧା କରାଯାଇଛି ସେଠି ଦେଖି ହବ ବସିକି ଛାତରେ ପାଣିର ସୁବିଧା ମଧ୍ୟ କରାଯାଇଛି ଲୋକମାନଙ୍କୁ ଶୋଷ ହେଲେ ସେଠି ପାଣି ବି ପିଇପାରିବେ ଆଉ ଖେଳରେ ଯଦି କିଛି ଅସୁବିଧା ହୁଏ ପାଖରେ ବି ଗୋଟେ ଦୁଇଶହ ତିନିଶହ ମିଟର ଭିତରେ ମାର୍କେଟରେ ଗୋଟେ ମେଡ଼ିକାଲ ବି ଅଛି ଯଦି କିଛି କାହାରରେ କିଛି ଫାଷ୍ଟଏଡ଼ ଟ୍ରିଟମେଣ୍ଟ ଦରକାର ହେଲା ସେ ମେଡ଼ିକାଲ ବି ଯାଇପାରିବ ଗମନାଗମନ ସୁବିଧା ପାଇଁ ଗାଡ଼ିର ବି ବ୍ୟବସ୍ଥା ଅଛି ସେଠି ଯାଇପାରିବ ରାସ୍ତା ବି ଅଛି ପଡ଼ିଆ କରରେ ଭଲ ରୋଡ଼ ଅଛି ସେଠି ଆଉ ଚାରିପଟେ ଜନଗହଳି ବହୁତ ଲୋକ ବସବାସ କରନ୍ତି ସେଠି ବହୁତ ଗୁଡ଼ିଏ ଗାଁ ବି ଅଛି ଏସବୁ ସୁବିଧା ଅଛି